ହଁ ମୁଁ ନିକଟବର୍ତ୍ତୀ ସହରକୁ ଯାଇଛି ପୁରୀ ଯାଇଛି ଭୁବନେଶ୍ୱର ଯାଇଛି ପୁରୀରେ ମୋର ନଣନ୍ଦ ରହୁଛନ୍ତି ଆମର ଅନ୍ୟାନ ବନ୍ଧୁବାନ୍ଧବ ଭଲମନ୍ଦ ଅଛନ୍ତି ମୁଁ ଯାଏ ତାଙ୍କ ଘରେ ବୁଲା ବୁଲି କରେ ଜଗନ୍ନାଥ ଦର୍ଶନ କରେ ଲକ୍ଷ୍ମୀ ମନ୍ଦିରକୁ ଯାଏ ବିମଳା ମନ୍ଦିର ସବୁ ମନ୍ଦିର ବୁଲାବୁଲି କରି ସି ବିଚ୍କୁ ଯାଏ ସି ବିଚ୍ରେ ବି ବୁଲାବୁଲି କରିକିରି ମନ ଖୁସି କରିକିରି ଘରକୁ ନଣନ୍ଦ ଘରକୁ ଫେରୁ ନଣନ୍ଦ ଘରେ ଦିନେ ଦୁଇ ଦିନ ରହିକିରି ପୁଣି ବାଟ ବାଟରେ ଆସିଲେ ବାଟ ମଙ୍ଗଳା ଏସବୁ ଦେଖିକି ବୁଲାବୁଲି କରି ଆସିଛୁ ଆସିଲେ କଟକ ହେଲା ମୋ କଟକରେ ରହୁଛି କିନ୍ତୁ ଜଗତସିଂପୁର ମୋର ହେଲା ଆମର ହେଲା ବାପାଙ୍କ ଘର ମୁଁ ସେଠିକି ଯାଏ ସେଠି ଗାଁର ଚାଲିଚଳଣ ନିତି ଗତି ଦେଖିଲେ ବହୁତ ଭଲ ଲାଗେ ଗାଁର ଚାଲିଚଳଣ ଅଲଗା ଟାଉନର ଚାଲିଚଳଣ ଅଲଗା ସେଠି ଲୋକମାନେ ଦେଖିଲେ ଆମେ ବହୁତ ଦିନ ହେଲା ମାନେ ଆମକୁ ନଦେଖିଥିଲେ ଦେଖିଲେ ଖୁସି ହେଇଯାନ୍ତି ସେଠି ବୁଲାବୁଲି କରି ମନ୍ଦିର ଗାଁର ଯୋଉ ଧାନ ଜମି ବିଲ ଚାରିଆଡ଼େ ବାଡ଼ିପଟକୁ ଗଲେ ଇଏ କଲେ ସେଠି ଗ୍ରୀନ୍ ଇଏ ସବୁ ଦେଖିଲେ ବହୁତ ଖୁସି ଲାଗେ ଆମର ପିଲାଦିନ କଥା ମନେପଡ଼େ ପିଲାବେଳେ ଆମେ ଗାଁରେ ବହୁତ ମାନେ ରହିକରି ସେଠି ଗାଁର ପରିବେଶରେ ରହିକିରି ଗାଁର ଚାଲିଚଳଣ ନିତିଗତି ଦେଖିକି ବହୁତ ଭଲ ଲାଗୁଥିଲା ଏବେ ଆଉ ଟାଉନରେ ରହିକରି ଆଉ କେତେବେଳେ କେମିତି ଗାଁକୁ ଯାଉଛୁ ଆଉ ଗାଁକୁ ଗଲେ ବି ଆସିବାକୁ ଇଚ୍ଛା ହୁଏନି